ହଁ ଆମ ଘରେ ଲୋକ ଅଛନ୍ତି ତିନି ଚାରି ଜଣ ମୋ ଭାଇ ମୁଁ ମୋ ବାପା ପଳାଇବେ କେତେ ବର୍ଷ ପାଇଁ ଅଛି ଆପଣ ଟିକେ କହି ଦିଅନ୍ତୁ ଏବେ କୋଡ଼ିଏ ଅଛି ମୋ ଭାଇର ଚବିଶି ଅଛି ପନ୍ଦର ବର୍ଷ ମୁଁ ପନ୍ଦର ହଜାର କରିବି ହୁଁ ହଉ ମୋ ଭାଇ କରିବେ ହଁ କେତେ ବର୍ଷ ଗ୍ୟାରେଣ୍ଟି ଅଛି ବାଇଶି ବର୍ଷ ମନି କରିବି ହଉ ଠିକ୍ ଅଛି କେବେ କରିବାକୁ ହେବ ଟିକେ କହି ଦିଅନ୍ତୁ ପ୍ଲିଜ୍ ମୋ ଝିଅକୁ ରଖିବି ମୋ ଭାଇର ଝିଅ ସତର ମୋ ଝିଅର ଅଠର ମୋ ଭାଇ ବି ଆସିବେ ନା ମୁଁ ଏକା ଆସିବି କାଲି ଆସିବି ହଉ ହଉ ଠିକ୍ ଅଛି ରୁହନ୍ତୁ